ହଁ ମୁଁ ମୋ ଜଣେ ଭଲ ବନ୍ଧୁ ବିଷୟରେ ମଧ୍ୟ କହିପାରିବି ମୋର ପ୍ରିୟ ବନ୍ଧୁଙ୍କ ନାମ ହେଉଛି ଉମା ଶଙ୍କର ବାରିକ ଯିଏକି ଏବେ ଯିଏକି ଏବେ ଜଣେ ସରକାରୀ କର୍ମଚାରୀ ରୂପେ କାମ କରୁଛି ତା'ର ମୋ'ର ସବୁବେଳେ ଭଲ ସାଙ୍ଗ ରୂପେ ସ୍କୁଲରେ କଲେଜରେ ମଧ୍ୟ ପରିଚିତ କାରଣ ଆମେ ଯେତେବେଳେ ଆମେ ଦିହେଁ ଯେତେବେଳେ ଯାଇଥାଉ

ସବୁ ପିଲାମାନେ ଆମକୁ କହିଥାନ୍ତି ଦିଜଣ ଭଲ ସାଙ୍ଗ ଆସିଲେ କାରଣ ସେ ମୋତେ ଯେତେବେଳ ଅନ୍ୟ କୌଣସି ପିଲା କିଛି କହେ ସିଏ ମୋ ଆଗକୁ ବାହାରି ପଡ଼ିଥାଏ ଯେ ମୋ' ସାଙ୍ଗକୁ କଣ ପାଇଁ କିଛି କହିଲୁ ଏବଂ ତା'ର ମୋ'ର ଯେତେବେଳେ ଯେଉଁ ଜାଗାକୁ ଯାଇଥାଉ ସବୁବେଳେ ଏକାଠି ଯାଇଥାଉ ଏକା ପ୍ରକାର ଡ୍ରେସ ପିନ୍ଧୁ ଏକା ଜିନିଷ ଖାଇଥାଉ ମଧ୍ୟ ଆଉ ଯେତେବେଳେ କୋଣସି ଛୁଟିଫୁଟି ଆମକୁ ମିଳେ ଆମେ ବିଭିନ୍ନ ଦାର୍ଶନିକ ଜାଗା ଏବଂ ଐତିହାସିକ ସ୍ଥାନ ମଧ୍ୟ ବୁଲିବାକୁ ଯାଉ ତା'ର ମୋ'ର ବହୁତ ସେଠାରେ ମଜା ମଜଲିସ ବହୁତ କରୁ ମଧ୍ୟ ଏବଂ ଅନ୍ୟ ପିଲାମାନଙ୍କୁ ମଧ୍ୟ ଅନ୍ୟ ପିଲାମାନଙ୍କ ସହିତ ଯେତେବେଳେ ଆମେ ମିଶିକି ଖେଳୁ ଯେତେବେଳେ କୌଣସି ପ୍ରକାରର କିଛି ନା କିଛି ଅଘଟଣ ଘଟିଥାଏ ସିଏ ଅନ୍ୟମାନଙ୍କ ଅନ୍ୟମାନଙ୍କୁ ଆଗରେ ମୋତେ ବଞ୍ଚାଇଥାଏ ଏବଂ କହିଥାଏ କି ତୁ ମୋ'ର ଭଲ ସାଙ୍ଗ ଆମେ ଦିହେଁଯାକ ଦୁଇଜଣ ଯାହା ମିଶି କରିବା ସବୁବେଳେ ସାଙ୍ଗ ହୋଇକି ରହିବା ଏବଂ ଆମେ ଯେତେବେଳେ ଖରାଦିନିଆ ଛୁଟି ହୁଏ ଛୁଟିରେ ମଧ୍ୟ ସେତେବେଳେ ତା'ର ମୋ'ର ମିଶିକି ତା' ମାମୁଁଘରକୁ ନହେଲେ ମୋ' ମାମୁଁଘରକୁ ବୁଲିବାକୁ ଯାଇଥାଉ ଏବଂ ସେଠାରେ ଆମକୁ ତା'ର ଅଜା କିମ୍ବା ମୋ' ଅଜା ଯାହା ପଇସା ଦିଅନ୍ତି ସବୁ ଭାଗ କରିକି ନେଇଥାଉ ଏବଂ ବିଭିନ୍ନ ଜାଗାକୁ ମଧ୍ୟ ଆମେ ବୁଲିବାକୁ ଯାଉ ଏବଂ ସେଠାରେ ଥିବା ଯୋଉ ମାମୁଁଙ୍କ ପୁଅ ଝିଅଙ୍କ ସହିତ ବହୁତ ମଜା ମଜଲିସ କରୁ ଏବଂ